ମୁଁ ଗୋଟେ ଭାରତ ନାଗରିକ ସେଥିପାଇଁ ମୋତେ କେତୋଟି ଗୁଡ଼ିଏ ମୌଳିକ ଆବଶ୍ୟକ ରହିଛି ଯେପରିକା ଆମ ମେଡ଼ିକାଲ୍ରେ ଥିବା ଡକ୍ଟର ନର୍ସ ଯେମିତିକା ଆମ୍ବୁଲାନ୍ସ୍ ମଧ୍ୟ ରହିବା ଆବଶ୍ୟକ ଯେପରିକା ଆମର ରୋଗୀ ଘରେ ଥାଇ ଫୋନ୍ କରିଲା କରିବା ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସଟି ଆସିପାରେ ଏହିପରି ଆମର ଡାକ୍ତରଖାନା ମଧ୍ୟରେ ଏମିତିକା ମେଡ଼ିସିନ୍ ଆମେ ଫ୍ରି ଓ ପାଇପାରୁ ଏହିଭଳି ଆମ ମେଡ଼ିକାଲରେ ସଫା ପରିଷ୍କାର ରହିବା ଆବଶ୍ୟକ ଏମିତିକା ଆମ ଅମ୍ଳଜାନ ଟେଷ୍ଟ ଫ୍ରିର ପାଇପାରୁ ଏଭଳି ଅନ୍ୟାନ୍ୟ ଜିନିଷ ଆମେ ଯେମିତି ମେଡ଼ିକାଲରେ ପାଇପାରୁ ପରିବହନ ପରିବହନ ଆମେ ଆମ ଏମିତି ଗାଁର ଯେକୌଣସି ଗୋଟେ ଗାଡ଼ି କିମ୍ବା ବସ୍ ହଉ ଆମ ଗାଁରେ ପ୍ରତ୍ୟେକ ଗାଡ଼ି ହଉ କିମ୍ବା ବସ୍ ଗୋଟେ ଥିବା ଆବଶ୍ୟକ ଆମ ଗରିବ ଲୋକ କେଉଁ ଗୋଟେ ଅଲଗା ଜାଗା ଯିବା ପାଇଁ ଆମର ପଇସା ନଥାଏ ଏଥିପାଇଁ ଆମ ଗୋଟେ ଗାଡ଼ି କିମ୍ବା ବସ୍ ଥିବ ଆମେ ଯାଇପାରିବୁ ଯେମିତିକା କମ ଭଡ଼ା ଇତ୍ୟାଦି ଜିନିଷ ଟ୍ରେନ୍ ହଉ କିମ୍ବା ବସ୍ କିମ୍ବା ଅନ୍ୟାନ୍ୟ କିଛି ଗୋଟେ ଥିବା କମ୍ ଶିକ୍ଷା ଶିକ୍ଷା ସ୍କୁଲ୍ ଯେମିତିକା ପ୍ରତ୍ୟେକ ଗାଁରେ ଗୋଟେ ଗୋଟେ ସ୍କୁଲ୍ ଥିବା ସ୍କୁଲ୍ରେ ଭଲ ଟିଚର୍ ଏବଂ ଭଲ ଦିଦି ଥିବା ଦରକାର ଏମିତିକା ଭଲ ପଢ଼ାଉଥିବେ ଛାତ୍ରଛାତ୍ରୀ ଭଲ ପାଠ ପଢ଼ି ପାରୁଥିବେ ଏଇଭଳି ଗୋଟେ ସ୍କୁଲ୍ ପ୍ରତ୍ୟେକ ଗାଁରେ ରହିବା ଦରକାର ସରକାରଙ୍କ ଠାରୁ